ମୁଁ ଚାହୁଁଛି ମୋ ପୁଅ ଭାଇମାନେ ଅଧିକ ପାଠ ପଢ଼ନ୍ତୁ ଅଧିକ ପାଠ ମାନେ ଯେତେ ଯାହା ହେଲେବି ସେମାନେ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରନ୍ତୁ ଯାହାଫଳରେ ସେମାନେ ନିଜର ନିଜର ନିଜ ପଢ଼ିବା ସହିତ ନିଜର ଗୋଟିଏ ବୁଦ୍ଧି କିମ୍ବା ନିଜର ଗୋଟିଏ ପରିଚୟ ସେ ବନେଇ ପାରନ୍ତୁ ବା ଅଧିକ ପାଠ ସେମାନଙ୍କର ଇଚ୍ଛା ଅନୁସାରେ ସେମାନେ ଅଧିକ ପାଠ ଏଏସସି ବିକମ୍ ଅନ୍ୟ ସବୁ ପାଠ ପଢ଼ିକି ଆଗକୁ ଯାଆନ୍ତୁ ଆଉ ସେମାନେ ପାଠ ପଢ଼ିକି ବ୍ୟବ କିଛି ଗୋଟିଏ ବ୍ୟବହାର ଶିଖନ୍ତୁ ଚାକିରି ତ ଅଛି କିନ୍ତୁ ବ୍ୟବହାର ଶିଖନ୍ତୁ ଆଜିକାଲି ଯୁଗରେ ଚଳିବାକୁ ହେଲେ ସବୁପ୍ରକାର ଜିନିଷ ଜାଣିବା ଦରକାର ଯେଉଁଟାକି ସେମାନେ ପାଠ ପଢ଼ିଲେ ହିଁ ସେମାନେ ଜାଣିପାରିବେ ଏଇ ଜିନିଷଟା ଏୟା ହେଉଛି ସେହି ଜିନିଷଟା ସେୟା ହେଉଛି କାରଣ ପାଠ ପଢ଼ିଲେ ହିଁ ସେମାନେ ଜାଣିପାରିବେ ପାଠ ପଢ଼ିକି ସେମାନେ ଆଗକୁ ଗଲେ ଆମ ଆମର ନାଁ ରହିବା ସହିତ ଆମ ଘର ଲୋକଙ୍କ ନାଁ ରହିବା ସହିତ ଆମ ଗାଁର ବି ନାଁ ରହିବ ଆଉ ସେମାନେ ଯେତେ ଆଗକୁ ଆଗକୁ ବଢ଼ିବେ ସେତେ ଆମମାନଙ୍କର ନାଁ ବି ଆଗକୁ ଆଗକୁ ବଢ଼ିବ ସେମାନଙ୍କ ସହିତ ତାଙ୍କ ପରିବାର ବି ନିୟୋଜିତ ହେବ ସେମାନେ ଯେତେବେଳେ ଆଗକୁ ଯାଇକି ନିଜ ପରିବାର କରିବେ ନିଜ ପିଲା ଛୁଆଙ୍କୁ ସେମାନେ ପାଠ ପଢ଼େଇ ପାରିବେ ଯାହାଫଳରେ କି ସେମାନଙ୍କର ସେମାନଙ୍କ ପରିବାରର ଗୋଟିଏ ଶିକ୍ଷିତ ପରିବାର ଭାବରେ ଗଣା ହେବ ଆଜିକାଲି ଆଜିକାଲି ଦୁନିଆଁରେ ଶିକ୍ଷିତ ଲୋକଙ୍କୁ ବହୁତ ସମ୍ମାନ ଦିଆଯାଏ ଆଉ ସେ ଅଶିକ୍ଷିତ ଲୋକଙ୍କୁ ମାନେ କିଛି ଜାଣିପାରିବେ ନା ଆଜିକାଲି ଦୁନିଆଁ ବଦଳୁଛି ଆଉ କିଛି ଜାଣିବାକୁ ହେଲେ କିଛି ପଢ଼ିବାକୁ ହେବ କିଛି ଜାଣିବାକୁ ହେବ